ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଖେଳରେ କିଛି ଡିଫରେନ୍ସ୍ ଅଛି ବହୁତସାରା ଡିଫରେନ୍ସ୍ ଅଛି ଯେମିତି କହିବାକୁ ଗଲେ ଗାଁ'ରେ ଗ୍ରାମାଞ୍ଚଳରେ ପିଲାମାନେ ବହୁତସାରା ସବୁ ପିଲାମାନେ ଆସିକି ଗୋଟେ ଜାଗାରେ ଏକାଠି ହେଇକି ତାଙ୍କ ଭିତରେ ଗୋଟେ ଭଲ ୟୁନିଟି ଥାଏ ଏକତା ଥାଏ ସେମାନେ ସବୁବେଳେ ମିଶିକି ଆସିକି ଖେଳନ୍ତି ମିଶିକି ଖେଳନ୍ତି ମିଶିକି ସବୁ କାମ କରନ୍ତି ଖେଳକୁ ବେଶୀ ଗୁରୁତ୍ଵ ଦିଅନ୍ତି ଗାଁ'ରେ ମାନେ ଗ୍ରାମାଞ୍ଚଳରେ ବେଶୀ ଗୁରୁତ୍ଵ ଦିଅନ୍ତି ଆଁ ପିଲାମାନେ ଧର ସନ୍ଧ୍ୟା ଚାରିଟା ହେବକି ଚାରିଟା ବେଳ ହେବ ତ ସବୁ ପିଲା ପା ତାଙ୍କର ଗ୍ରାଉଣ୍ଡ୍ କୁ ପଳେଇ ଆସିବେ ତାଙ୍କ ଖେଳିବା ସ୍ଥାନକୁ ପଳେଇ ଆସିବେ ସେଠି ସମସ୍ତେ ମିଶିକି ଖେଳନ୍ତି କିନ୍ତୁ ଗାଁ ଓ ସହରରେ ସେଟା ଅଲଗା ସହରରେ ଆମେ କେହି କାହାକୁ ଜାଣି ନଥାଉ ସେ କିଏ ଆମେ ଜାଣି ନଥାଉ ସେମାନେ ସବୁ ଅଲ୍ଗା ଅଲ୍ଗା ସମସ୍ତେ ହିଁ ଥାଆନ୍ତି ତ ଓ ବେଶୀ ଆମ ଭିତରେ ୟୁନିଟି ଏତେ ନଥାଏ ଏ ମାନେ ଏ କିଏ ଆସିବ ଖେଳିବାକୁ କିଏ ଆସିବନି ସେମିତି ତ କହି ହେବନି ତ ତଥାପି ପିଲା ଖେଳନ୍ତି ପିଲା ଖେଳନ୍ତି କିନ୍ତୁ ସବୁ ପିଲା ତ ଆସିପାରନ୍ତିନି କାହିଁକିନା ସମସ୍ତଙ୍କ ଭିତରେ ୟୁନିଟି ନଥାଏ ସମସ୍ତେ ସମସ୍ତଙ୍କୁ ଚିହ୍ନି ନଥାନ୍ତି ତେଣୁ କରିକି ସହରରେ ଏତେଟା ଏକତା ନଥାଏ କିନ୍ତୁ ଆଉଗୋଟେ କଥା ଅଛି ଗ୍ରାମାଞ୍ଚଳରେ ପିଲା ଏତେ ଭଲ ଖେଳିକି ବି ସେଠି ତାଙ୍କୁ ଟ୍ରେନିଙ୍ଗ୍ ଦେବାକୁ କେହି ନାହାନ୍ତି କି ଶିଖେ ଶିଖେଇବାକୁ ଗୋଟେ ଜିନିଷ କେହି ନାହାନ୍ତି କି ଏଇ ଖେଳିଲେ ତା'ର ଏଇଟା ସେ ଭଲ ଖେଳୁଛି କିନ୍ତୁ ଏଇ ଜିନିଷଟା ତା'ର ଏଇ ଖେଳରେ ଭୁଲ୍ ହେଲା ସେଇଟା କହିବାକୁ କେହି ନାହାନ୍ତି କିନ୍ତୁ ସହରାଞ୍ଚଳରେ ଏଇ କଥାଟା ଅଛି କି ଗୋଟେ ପିଲା ଭଲ ଖେଳୁଛି ସେଠି ତାକୁ ଟ୍ରେନିଙ୍ଗ୍ ସେ ନେଇପାରିବ ଯଦି ତାକୁ ଜଣେ ଶିଖେଇବା ପାଇଁ ତା'ର ଗୋଟେ ଗାଇଡ଼୍ କରିବାପାଇଁ ତାକୁ କିଏ ଗୋଟେ ମିଳିଯିବ କାହିଁକିନା ସେଠି ସେ ସେଟା ନେଇପାରିବ କିନ୍ତୁ ଗ୍ରାମାଞ୍ଚଳରେ ସେ ସୁବିଧା ନାହିଁ ଯୋଉଟା ସହରାଞ୍ଚଳରେ ଅଛି ତ ଦୁଇଟାଯାକ ଅଲଗା ଅଲଗା ଦୁଇଜଣଙ୍କ ଭିତରେ ପାର୍ଥକ୍ୟ ଅଛି ଯୋଉଟା ଯୋଉ ସୁବିଧାଟା ଗ୍ରାମାଞ୍ଚଳରେ ଅଛି ସେଇଟା ସହରାଞ୍ଚଳରେ ନାହିଁ ଯୋଉଟା ସହରାଞ୍ଚଳରେ ଅଛି ସେଇଟା ଗ୍ରାମାଞ୍ଚଳରେ ନାହିଁ ତେଣୁ କରିକି ଏଇଟା ଦୁଇଟାଯାକ ବହୁତ ୟା ଭିତରେ ପାର୍ଥକ୍ୟ ଅଛି ଗ୍ରାମାଞ୍ଚଳର ଉଁ ପିଲାମାନେ ଭଲ ଖେଳିକି ବି ସେମାନଙ୍କୁ ଶିଖେଇବା ପାଇଁ କେହିନାହାନ୍ତି ଟ୍ରେନିଙ୍ଗ୍ ଦେବାପାଇଁ କେହି ନାହାନ୍ତି କିନ୍ତୁ ଏପଟେ ପିଲାଙ୍କର ଏକତା ନଥାଉ ସହରାଞ୍ଚଲରେ ପିଲାଙ୍କର ଏକତା ନଥାଉ କିନ୍ତୁ ଯଦି ଜଣେ ଭଲ ଖେଳିଲା ତାକୁ ଜଣେ ଘରଲୋକ ତାଙ୍କର ପରିବାର ଲୋକ ତାକୁ ଗୋଟେ ଟ୍ରେନିଙ୍ଗ୍ ଦେଇପାରିବେ ସହରାଞ୍ଚଳରେ ପାଖରେ କୋଉଠି ଟ୍ରେନିଙ୍ଗ୍ ଦେଇପାରିବେ କି ତାକୁ ଶିଖେଇବା ପାଇଁ କେହି ଜଣେ ଟିଚର୍ କୁ ଯୋଗାଡ଼ କରିପାରିବେ କିନ୍ତୁ ଗାଁ'ରେ ତ ସମସ୍ତେ ସେମିତି କେହି ନାହାନ୍ତି କି ଇଏ ଶିଖ ଇଏ ଶିଖେଇବ ସିଏ ଶିଖେଇବ କିନ୍ତୁ ଯଦି ଶିଖାଯାଏ ସେମାନେ ବହୁତ ନାଁ କରିବେ ଆଉ ଆମ ଖେଳକୁ ବହୁତ ଆଗକୁ ନେବେ ନା ତା'ପରେ ସହରାଞ୍ଚଳରେ ଯୋଉ ପିଲା ଅଛନ୍ତି ସେମାନେ ବି ଭଲଖେଳନ୍ତି ନା କି ସେୟା ନୁହେଁ ଯୋଉମାନଙ୍କ ଭିତରେ ଚିହ୍ନା ହେଇଗଲା ସେମାନେ ଆସିଲେ ଗୋଟେ ଜାଗାରେ ଖେଳିଲେ ଏହା ଏଇଆ କିନ୍ତୁ ଗାଁ'ରେ ଯେମିତି ସବୁ ପିଲା ଆସି ଗୋଟେ ଜାଗାରେ ଖେଳନ୍ତି ସହରାଞ୍ଚଳରେ ସେୟା ନୁହେଁ ସେମାନଙ୍କର ଭିନ୍ନ ଭିନ୍ନ ଜାଗା ହେଇଥାଏ ଧର ଏଇ ଅଞ୍ଚଳରେ ଏତିକି ଏତିକି କଲୋନୀରେ ଏତିକି ପିଲା ରହିଲେ ସିଏ ସେଇଠି ଟିକିଏ ଖେଳିଦିଅନ୍ତି ଆଉ ଅଲଗା ଅଲଗା ଅଲଗା ଅଲଗା ତାଙ୍କର ଖେଳ ଜାଗା ଥାଏ କିନ୍ତୁ ଗାଁ'ରେ ଗୋଟେ ଜାଗାରେ ସମସ୍ତେ ଆସିକି ସବୁ ପିଲା ଖେଳନ୍ତି ତ ଏଇଟା ଥାଏ ତ ଖେଳ ବିଷୟରେ ଗାଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତରେ ପାର୍ଥକ୍ୟ ଏହିସବୁ ଖେଳ ବିଷୟରେ ଏହିସବୁ ରହୁଛି